ହ୍ୟାଲୋ ସାର୍ ମୁଁ ଭାତ ଡ଼ାଲି ମାଂସ ଅର୍ଡ଼ର୍ କରିବାକୁ ଚାହୁଁଛି ତାପରେ ସେ ସାର୍ ମୁଁ ସେଥିରେ କିଛି ଚଟଣି ଖଟା ଚିକେନ୍ ପକୋଡ଼ା ଇତ୍ୟାଦି ଅର୍ଡ଼ର୍ କରିବାକୁ ଚାହୁଁଛି ଏବଂ ଆଉ ମଧ୍ୟ କିଛି ଅର୍ଡ଼ର୍ କରିବାକୁ ଚାହୁଁଛି ତେଣୁ ଆପଣ ମୋତେ ତା ବଦଲରେ ଆଉ କିଛି ଆଣି ଶୀଘ୍ର ଦେଇଯାଆନ୍ତୁ